ପାଳିକା ଏବଂ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଲା ପୌରପାଳିକାର ମୁଖ୍ୟ କାର୍ଯ୍ୟ ହେଲା ରାସ୍ତାଘାଟରେ ରାସ୍ତାଘାଟ ନିର୍ମାଣ ରାସ୍ତାଘାଟରେ ନୂତନ ଲାଇଟ୍ର ବ୍ୟବସ୍ଥା ପାର୍କର ସୁବିଧା ଏବଂ ଯେଉଁ ଘରେ ଘରେ ପିଇବା ପାଣିର ସୁବିଧା ପୌରପାଳିକାର କାମ ଏବଂ ରାସ୍ତାଘାଟ ସଫା ସୁତୁରା ରଖିବା ଏବଂ ସବୁଜ ସବୁଜ ସହର ବନାଇବା ପୌରପାଳିକାର କାମ ପଞ୍ଚାୟତର କାମ ହେଲା ମୁଖ୍ୟ କାମ ହେଲା ଗାଁ ଗହଳିମାନଙ୍କରେ ପୋଖରୀ ଖୋଳିବା ଏବଂ କେଉଁଠି ରାସ୍ତାଘାଟ ତିଆରି କରିବା ଆଉ ଗାଁ ଗହଳିରେ ଚାଉଳ ବଣ୍ଟନ କରିବା ଏବଂ ବିଧବା ଭତ୍ତା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବା ଏହିସବୁ ହେଲା ପଞ୍ଚାୟତର କାମ